ହଁ ମୁଁ ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ପାଞ୍ଚ ହଜାର ଦଶ ହଜାର ପାଞ୍ଚଶହ ଛତିଶ ହଜାର ଆଠ ଲକ୍ଷ ନଅ ଲକ୍ଷ ପଚାଶ ହଜାର